ମୋର ବହୁତ ଟି ଖେଲ ଭିତରେ ମୋତେ ବହୁତି ବଢ଼ିଆଁ ଲାଗ୍ସି ବୋଲେ ବେଡ଼ମିଟନ ଭଲ ଲାଗ୍ସି ବେଡ଼ମିଟନ କାଣାସି କି ନିଜେ ଗୋଟିଏ ଜାଗାରେ ଠିଆ ହୋଇକି ନାଇଁ ରହୁ ସବୁ ବେଲେ ଡେଗା ଡୁଗୀ ଚାଲିଥିବ ଆଉର୍ ନିଜକୁ ବହୁତ ଫୁର୍ତ୍ତି ଲାଗ୍ସି କାହିଁ ଲାଗି ବେଡ଼ମିଟନ ଗୋଟିଏ ଜାଗାରେ ନିଜକୁ ଠିଆକରି ରଖି ନାହିଁ ଦିଏ ଆଉର୍ ହାତରେ ବି କାମ ଚାଲିଥିବା ଗୁଡ଼ର ବି କାମ ଚାଲିଥିବା ମୁଣ୍ଡ ଦେହ ସବୁ ଜିନିଷ୍ର କାମ ଚାଲିଥିବା ଏଥିରେ ଦେହର ବହୁତ ବଢ଼ିଆ ବେନିଫିଟ ମୋତେ ମିଲିଆଇସି